ରାଜ୍ୟରେ ଆମ ରାଜ୍ୟରେ ମୁଖ୍ୟ ଧାର୍ମିକ ନେତା ଯେମିତି ଗୁରୁ ଆମର

ସାଧୁ ଗୁରୁଙ୍କ ଠାରୁ ଆମେ କଁ ବିଦ୍ୟା ଶିଖୁ ଆଉ ଶିଖୁ କ'ଣ ଗୁରୁ ଆମକୁ ଶିଖାଇଥାନ୍ତି ଧର ଆମ ଘର ପରିବେଶରେ କେମିତି ବ୍ୟବହାର କରାଯିବ କି ବାପା ମା'ଙ୍କୁ କେମିତି ସମ୍ମାନ ଦିଆହବ କି ବଡ଼ମାନଙ୍କୁ କେମିତି ସମ୍ମାନ ଦିଆଯିବ ଗୁରୁ ଆମକୁ ଏମିତି ସବୁ ଶିଖାନ୍ତି ଏବେକା ଯେଉଁ ସବୁ ଗୁରୁ ପିଲାମାନଙ୍କୁ ସବୁ ଏମିତି ଶିକ୍ଷା ଶିଖଉ ନାହାନ୍ତି ଯେତିକି ବି ଆଗକାଳର ଗୁରୁ ମାନେ ବଡ଼ ଲୋକମାନେ ଅଛନ୍ତି ସେ ତାଙ୍କର ସବୁ ଏମିତିଆ ଚିନ୍ତାଧାରା ଏମିତିଆ ବିଦ୍ୟା ସିଏ ଶିଖଉ ଥିଲେ ଏବେକା ରେ ଏମିତିଆ ଗୁରୁ ଏବେବି ଏମିତି ଶିକ୍ଷା ଛୁଆଙ୍କୁ ସବୁ ଶିଖଉ ନାହାନ୍ତି କେଉଁ ଛୁଆ ମାନେ ଏବେ ବେଶୀ ମାନେ ବାପା ମାଆଙ୍କୁ ଅସମ୍ମାନ କରୁଛନ୍ତି କିଏ ରାଗିକି କହୁଛନ୍ତି ଆଗକାଳରେ କ'ଣ ମାନେ ଡରୁଥିଲେ ଗୁରୁମାନଙ୍କୁ ଡରୁଥିଲେ ଗୁରୁ ଆସିଲା ବେଳକୁ ମାନେ କିଏ କେଉଁଠି ଲୁଚି ପଡ଼ୁଥିଲେ ଏବେ ସା ମାନେ ଗୁରୁଙ୍କ ସାମ୍ନାରେ ହିଁ ପିଲା ଚାଲିବା ଇଏ ବି ପଛଉ ନାହାନ୍ତି ସାଧୁ ସାଧୁମାନଙ୍କଠାରୁ କ'ଣ ଆମେ କିଛି ଜିନିଷ ଶିଖିଥାଉ ନିତିିବାଣୀ ଶିଖିଥାଉ ବ୍ରାହ୍ମଣଙ୍କଠାରୁ ଯେମିତି ଆମେ ପୂଜା ଫଟୋ କେମିତି ପୂଜା କରାଯାଇ କେମିତି ମନ୍ତ୍ର ସେମାନେ ପଢ଼ୁଛନ୍ତି ଆମେ ସେଇଟାକୁ ଲକ୍ଷ୍ୟ ରଖିକି ତାଙ୍କଠାରୁ ମନ୍ତ୍ର କିଛି ବି ଶିଖିପାରୁ ବ୍ରାହ୍ମଣ ଗୁରୁ ସାଧୁଙ୍କ ଠାରୁ ଆମେ କିଛି କିଛି ମାନେ ସବୁ ଶିକ୍ଷା ଗ୍ରହଣ ବି କରିଥାଉ